ମୁଁ ଗୋଟିଏ ଗପବହି ପଢ଼ିଥିଲି ଯେ ଗୋଟିଏ ଗାଁରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହୁଥିଲେ ସେହି ପୁଅର କେହିନଥିଲେ ସେହି ଝିଅଟିର ମା' ବାପା ଥିଲେ ସେମାନେ ଛୋଟ ଦିନରୁ ସାଙ୍ଗ ହେଉଥିଲେ ଦୁଇଜଣ ଦୁଇଜଣଙ୍କୁ ଭଲ ପାଉଥିଲେ ହେଲେ ସେ ଝିଅର ବାପା ସେ ସବୁ ଜାଣିପାରିଲେ ସେ ଦୁଇଜଣଙ୍କୁ ଅଲଗା କରିଦେଲେ ଓ ସେଇ ଝିଅ ଘର ଅଲଗା ସହରକୁ ପଳେଇଲେ ଓ ସେଇଠି ରହିଲେ ସେହି ପୁଅ ଝିଅ ଯେଉଁ ଅଲଗା ହୋଇଗଲେ ସେହି କାହାଣୀ ଦେଖି ମୋତେ ବହୁତ କାନ୍ଦ ଲାଗିଲା